ଆମ ଘରେ ଗୋଟେ କୁକୁର ଅଛି ତା ନାଁ ହେଉଛି ଡୁଗୁ ତାକୁ ମୁଁ ବହୁତ ହିଁ ଭଲ ପାଏ ସିଏ ବି ମୋତେ ବହୁତ ଭଲ ପାଏ ମୁଁ ଯଦି ତାକୁ ଛାଡ଼ିକି ପଳାଏ ସିଏ ମୋତେ ମୋତେ ବହୁତ ଝୁରେ ଯୋଉଟାକି ମୋତେ ଭଲ ଲାଗେନି ତାକୁ ଛାଡ଼ିକି କୁଆଡ଼େ ଯିବାପାଇଁ ଆଉ ତାର ମୋର ବହୁତ ଭଲ ସମ୍ପର୍କ ଯାହାକି ମୁଁ ତାକୁ ଗାଧେଇ ଦିଏ ତାକୁ ଖାଇବାକୁ ଦିଏ ତାକୁ ତାର ବହୁତ ହିଁ ଯତ୍ନନିଏ ତାର ଯଦି ଦେହ ଭଲ ନ ଥିବ ତାକୁ ମେଡ଼ି ଡକ ମେଡ଼ିକାଲ ନେଇକି ଯାଏ ଆଉ ମେଡ଼ିସିନ ମଧ୍ୟ ଆଣିକି ତାକୁ ଦିଏ ଯାହାଫଳରେ ସେ ଖାଇକି ତାକୁ ବହୁତ ହି ଶାନ୍ତି ଲାଗେ ତାକୁ ବହୁତ ହି ସେ ନିଜକୁ କେୟାରଫୁଲ ଭାବେ ସେ ମୋ ପାଖରେ ରହିକି ତ ମୁଁ ତାକୁ ବହୁତ ତାର ବହୁତ କେୟାର କରେ ଆଉ ସେ ସବବେଳେ ବୁଲିବାକୁ ଆସେ ଛାତ ଉପରକୁ ଆଉ ତାର ମୋର ଛାତ ଉପରେ ବହୁତ ଟାଇମ ବୁଲୁ ତାର ମୋର ମିଶି ବହୁତ କିଛି ଟାଇମ ମଧ୍ୟ ତାର ମୋର ବିତାଉ ଏକାସାଙ୍ଗରେ ତ ମୋତେ ବହୁତ ହି ଭଲଲାଗେ ତାସାଙ୍ଗରେ ରହିବା ପାଇଁ ଆଉ ତାଛଡ଼ା ମୋ ଘରେ ଆଉ ଗୋଟେ ମିଟୁ ଅଛି ଯାଆ ନାଁ ହେଉଛି ମିଠୁଲୁ ତ ତାର ମୋର ବହୁତ ଅ ଭଲ ସମ୍ପର୍କ ମୁଁ ତାକୁ ସଖାଳୁ ଗାଧେଇ ଦିଏ ଆଉ ତାକୁ ତାକୁ ଖାଇବାକୁ ଦିଏ ତାକୁ ବିସ୍କୁଟ୍ ଖାଇବାକୁ ଭଲ ଲାଗେ ତ ମୁଁ ତାକୁ ସଖାଳୁ ବିସ୍କୁଟ୍ ଆଉ କିଛି କଞ୍ଚାପରିବା ମଧ୍ୟ ଖାଇବାକୁ ଦିଏ ଯାହାଫଳରେ କି ତା ମନ ବହୁତ ହି ଖୁସିରୁହେ ଆଉ ଶାକ